ଆମ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି ସେଥିମଧ୍ୟରେ ସେ ପୋଷାକ ପତ୍ର ଓ ଖାଦ୍ୟ ଖାଦ୍ୟ ବହି ଇତ୍ୟାଦି କେତେ ପ୍ରକାର ବ୍ୟବସ୍ଥା କରିଛନ୍ତି ଆମ ଗ୍ରାମରେ ଶିକ୍ଷା ବ୍ୟବସ୍ଥା କେମିତି ଉତ୍ତୀର୍ଣ୍ଣ ହେଉ ଓ ଆଗକୁ ବିକାଶ ହେଉ ସେଥିପ୍ରତି ସେଥିପାଇଁ ସରକାର ଆଗରେ ଅଛନ୍ତି ବା କେମିତି ସିଏ ଉନ୍ନତି କରିବେ ସେ ସେଥିପାଇଁ ସେ କେତେ ଯୋଜନା ମଧ୍ୟ କରିଛନ୍ତି ଭଲ ଶିକ୍ଷାଦାନ ବି ସେଠି ଭଲ ଯୋଗ୍ୟ ଶିକ୍ଷକ ମଧ୍ୟ ମଧ୍ୟ ସେଠି ଅଛନ୍ତି